ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟ ବର୍ତ୍ତମାନ ସବୁ ଉନ୍ନତ ଧରଣର ହୋଇ ଚାଲିଛି କାରଣ ଏଇ ଯେଉଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବର୍ତ୍ତମାନର ପିଲାମାନଙ୍କୁ ଏବଂ ଯୁବପିଢ଼ିକୁ ବେଶୀ ଆକର୍ଷିତ କରେ ଏଇ ବୈଜ୍ଞାନିକ ଉଦ୍ଭାବନ ଭିତରେ ଆମେ ଯଦି ଦେଖିବା ବର୍ତ୍ତମାନ ଯେଉଁ ଇଣ୍ଟରନେଟ୍ ଇଣ୍ଟରନେଟ୍ ଯୁଗରେ ଆମେ ସମସ୍ତ ବିଷୟ ଜାଣିବାକୁ ହେଲେ ଆମେ ଇଣ୍ଟରନେଟ୍ରେ ସର୍ଚ୍ଚ କରୁ ବା ଆମେ ତାକୁ ଅନୁସରଣ କରିଥାଉ ଆଉ କୌଣସି ବିଷୟ ବସ୍ତୁ କୌଣସି ଜିନିଷ ଉପରେ ଜାଣିବା ପାଇଁ ହେଲେ ଆମେ ଇଣ୍ଟରନେଟ୍ ଜରିଆରେ ସେ ସବୁ ବିଷୟକୁ ଜାଣିଥାଉ ଏବଂ ଏହାକୁ କିପରି ବ୍ୟବହାର କରାଯାଇପାରିବ ଏପରି କି ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ଯେଉଁ ହେଉଛି ସେଗୁଡ଼ିକୁ ମଧ୍ୟ ଦେଖିବା ପାଇଁ ଏଇ ଇଣ୍ଟରନେଟ୍ର ସାହାଯ୍ୟ ଆମେ ସମସ୍ତେ ନେଇଥାଉ ତେଣୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟ ଆମ ସମସ୍ତଙ୍କୁ ଆକର୍ଷିତ କରେ କାରଣ ବୈଜ୍ଞାନିକ ଏ ଏଗୁଡ଼ିକର ଉଦ୍ଭାବନ କଲା ଫଳରେ ବର୍ତ୍ତମାନ ଦେଶ ବିଦେଶ ଭିତରେ କିଛି ସାମଞ୍ଜସ୍ୟ କିଛି ସାମଞ୍ଜସ୍ୟ ରହିଛି ଆଉ କୌଣସି ଦୂରତା ମଧ୍ୟ ଆମେ ଲକ୍ଷ୍ୟ କରିପାରୁନାହୁଁ ଯେମିତି କି ଆମ ପାଖରେ ସବୁ ଜିନିଷ ବର୍ତ୍ତମାନ ଉପଲବ୍ଧ ଥିଲା ଭଳି ଲାଗୁଛି ତେଣୁ ଆଜିକାର ଯୁଗରେ ପ୍ରଯୁକ୍ତି ବିଦ୍ୟା ଯୁଗରେ ଇଣ୍ଟରନେଟ୍ ଲୋକମାନଙ୍କୁ ବହୁତ ପରିମାଣରେ ସାହାଯ୍ୟ କରୁଛି